ଆମେ ଓଡ଼ିଶା ଆମର ଓଡ଼ିଶା ଆମ ଓଡ଼ିଶାରେ ଆମେ ଜନ୍ମ ହେଇଥିବା ଆମେ ଗର୍ବିତ କାହିଁକିନା ଆମେ ଓଡ଼ିଆ ଭାଷା ସାରା ଜଗତରେ ବିଖ୍ୟାତ କରିବୁ ଆମ ଓଡ଼ିଶା ଉତ୍କଳ ମଣିଗୋପବନ୍ଧୁ ଦାସ ଯେମିତି ଆମର ବହୁତ ବରିଷ୍ଟ କବି ଆମ ଓଡ଼ିଶାରେ ଜନ୍ମଗ୍ରହଣ କରିଛନ୍ତି ଯେମିତି ଉପେନ୍ଦ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେମିତି ଆମେ ସବୁ କବି ପାଇଁ ଆମେ ଓଡ଼ିଶା ଫେମସ୍ କାରଣ ଆମ ପୁରା ଓଡ଼ିଆ ଭାଷା ଆମ ପୁରା ଦେଶ ପାଇଁ ପାଇଁ ପୁରା ଉଦ୍ଧିଷ୍ଟ କରିବା ପାଇଁ ଚାହୁଁଛୁ ଆମେ ଓଡ଼ିଶା ବାହାରି ଗଲେ ଆମ ଓଡ଼ିଆକୁ ଲୋକଙ୍କୁ ବାହାରେ ଘୃଣା କରନ୍ତି ସେଥିପାଇଁ ଆମେ ଓଡ଼ିଶା ପୁରା ଓଡ଼ିଆ ଭାଷାକୁ ଆମ ପୁରା ଇଣ୍ଡିଆ ପୃଥିବୀ ଭିତରେ ପ୍ରସିଦ୍ଧ କରିବାକୁ ଚାହୁଁଛୁ ଆମେ ଓଡ଼ିଆ ଏମିତି କବି ଅଛନ୍ତି ଥିଲେ ଆମ ଓଡ଼ିଶାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କବି ବଳଭଦ୍ର ମଧୁସୂଦନ ରାଉତ ଏମିତି ବହୁତ ବଡ଼ ମହାନ୍ କବି ଥିଲି ସେ କବିମାନଙ୍କ ନାଁ ଆମର ଯେମିତି ଓଡ଼ିଶା ବାହାରେ ଇଣ୍ଡିଆ ପୁରା ଅଲ୍ ଇଣ୍ଡିଆ ଯେମିତି ପ୍ରତିଷ୍ଠିତ ହବ ସେଥିପାଇଁ ଆମେ ଓଡ଼ିଆ ଭାରି ବଢ଼ିଆ ଆମେ ଗର୍ବିତ